ଓଡ଼ିଶାର କୃଷି କ୍ଷେତ୍ରରେ କୃଷିମାନେ ବିଲରେ ଗାଡ଼ି ଦ୍ୱାରା ବିଲ ଚାଷ କରନ୍ତି ଆଉ ବିଲରେ ଗାଡ଼ିରେ ରୁଆ ରୁଆ ହୁଏ ଆଉ କୃଷି ମାନେ ଧାନ ହେଇ ସାରିଲା ପରେ ଗାଡ଼ିରେ ଧାନ କାଟନ୍ତି କୃଷି ମାନେ ବହୁତ କଷ୍ଟ କରି ଖରା ବର୍ଷା କଷ୍ଟ କରିକି

ଭଲ ଖାଦ୍ୟ କରନ୍ତି ଗାଡ଼ି ଦ୍ୱାରା କାଟିକି ଗାଡ଼ିରେ ଧାନ ମନ୍ଥିକି ଗାଡ଼ି ଘରକୁ ଅଣାଯାଏ କୃଷିମାନେ କୃଷି କ୍ଷେତ୍ରରେ ବହୁତ କଷ୍ଟ କରି ଫସଲ ଉତ୍ପାଦନ କରନ୍ତି